ହଁ ମୋ ପାଖରେ କିଛି ପୁରୁଣା ଫଟୋର ହାର୍ଡ଼ କପି ଅଛି ଦିନେ ଆମେ ଯେତେବେଳେ କଲେଜରେ ପଢ଼ୁଥିଲୁ ସେତେବେଳେ ସାଙ୍ଗସାଥି ହୋଇ ଆମେ ବହୁତ ଫଟୋଗ୍ରାଫି କରିଛୁ ଯେଉଁଥିରେକି ପୁରୁଣା ଫଟୋରେ ବହୁତ ସୁନ୍ଦର ଦେଖାଯାଉଛି କିନ୍ତୁ ଆଜିକା ଜମାନାରେ ଫଟୋରେ ଅଧିକ ଏଡ଼ିଟ ଏବଂ ଚିକଚିକ କରାଯାଉଥିବା ଫଟୋରେ ଦେଖାଯାଉଛି କିନ୍ତୁ ଆଗକାଳରେ ଏହି ଉପାୟ ସବୁ ନଥିଲା ହଁ ମୁଁ ଭାବୁଛିକି ପୁରୁଣା ଫଟୋ ଗୁଡ଼ିକରେ ଅଧିକ ଭାବନାତ୍ମକ ମୁଲ୍ୟ ଅଛି